ଆମ ଯାଜପୁର ଜିଲ୍ଲାର ଇତିହାସ ବହୁତ ପୁରାତନ ଏଥିରେ ମା' ବିରଜା ଯଥା ମହାବିନାୟକ ରତ୍ନଗିରି ଆଉ ଉଦୟଗିରି ମୁଖ୍ୟ ପ୍ରସିଦ୍ଧ ଲାଭ କରିଅଛି ଏଥିରେ ମା' ବିରଜାଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ଅଛି ଏଥିରେ ମା' ବିରଜାଙ୍କର ପୂଜାପର୍ବ ଧୂମଧାମରେ ପାଳନ କରାଯାଏ ଆଉ ମହାବିନାୟକ ହେଉଛି ଶିବ ପାତାଳରୁ ଉଦ୍ଭାବନ ହୋଇଛନ୍ତି ଏହା ମୁଖ୍ୟ ସ୍ଥାନ ଉପରେ ନାମିତ ଅଟେ ଯଯାତିକେଶର ରଜାଙ୍କ ନାଁରେ ଆମ ଯାଜପୁର ଜିଲ୍ଲା ପରିଚିତ ଅଟେ ଯଯାତିକେଶରୀ ରାଜା ହେଉଛନ୍ତି ଆମ ଯାଜପୁର ଜିଲ୍ଲାର ମୁଖ୍ୟ ରାଜା ଥିଲେ ତାଙ୍କରି ନାମ ଅନୁସାରେ ଯାଜପୁର ଜିଲ୍ଲା ଗଠିତ ଅଟେ